ମୁଁ ଯେଉଁ ଖଟଟି କିଣିଥିଲି ତା'ର ଭଲ ଗୁଣଗୁଡ଼ିକ ହେଲା ସେଇଟା ମଜବୁତ୍ ଏବଂ ଦେଖିବାକୁ ସୁନ୍ଦର ଏବଂ ଚଉଡ଼ା ହୋଇଥିବାରୁ ବହୁତ ସଂଖ୍ୟାରେ ଲୋକ ବସିବା ବା ଶୋଇବାକୁ ସୁବିଧା ହେଉଛି